ଆମେ ଆଗକାଳରେ ଚୁଲିରେ ରୋଷେଇ କରୁଥିଲୁ ଏବେ ଏଲ ପି ଜି ସିଲିଣ୍ଡର ମିଳିବା ଦ୍ୱାରା ଆମେ ସବୁବେଳେ ଗ୍ୟାସରେ ରୋଷେଇ କରୁଛୁ ଗ୍ୟାସକୁ ସବୁବେଳେ ଆମେ ଝରକା ପାଖରେ ବାୟୁ ଯିବା ଆସିବା ଜାଗାରେ ରଖିଥାଉ କାରଣ ବାୟୁ ଯଦି ଗ୍ୟାସଟା ଟିକେ ଲିକ୍ ହେଇଥିବ ଝରକାବାଟରେ ପଳାଇ ଯାଇପାରିବ କି ବାସିଲେ ଆମେ ସବୁବେଳେ ସିଲିଣ୍ଡରର ଟାଙ୍କିକୁ ସବୁବେଳେ ବନ୍ଦ କରିଥାଉ ଯେବେ ରାତିରେ ଶୋଇଲାବେଳେ ମଧ୍ୟ ସିଲିଣ୍ଡରର ଟାଙ୍କିକି ବନ୍ଦ କରି